ମୋର ଆଶା ଛୋଟ ବେଳରୁ ଥିଲା ଯେ ମୁଁ ଚିତ୍ରକୁ ଭଲ ଭାବରେ କରିପାରିବି ମୋର ଅନୁଭୂତି ଥିଲା ମୁଁ ସ୍କୁଲରେ ସବୁ ପ୍କାର ଚିତ୍ର କରେ ଯେମିତି ମାଠିଆ ଆମ୍ବ ପଣସ ମାଛ ଘଡ଼ି କାଉ କୋଇଲି ମାଛରଙ୍କା ହରିଣ ବାଘ ଛେଳି ମେଣ୍ଢା ପାହାଡ଼ ଝରଣା ପର୍ବତ ଜଙ୍ଗଲ ସୂର୍ଯ୍ୟ ଏସବୁ ଏସବୁ ଚିତ୍ର କରି ମୋତେ ବହୁତ ଆନନ୍ଦ ମିଳେ ଭଲ ସେ ଚିତ୍ର କରି ସାରିବା ପରେ ମୁଁ ସବୁ ପ୍ରକାରର ରଙ୍ଗ ଦେଇଥାଏ କେଉଁଠି କେଉଁ ରଙ୍ଗ ଦେଲେ ଭଲ ମାନିବ ସେହିଭଳି ରଙ୍ଗ ଦିଏ ଯାହା ଦ୍ୱାରା ମୋତେ ବହୁତ ଆନନ୍ଦ ଲାଗିଥାଏ ଆମ ସ୍କୁଲରେ ଥରେ କମ୍ପିଟିସନ୍ ହୋଇଥିଲା ମୁଁ କମ୍ପିଟିସନ୍ରେ ପ୍ରାଟିସିପେଟ୍ କରିଥିଲି ମୁଁ ଡ୍ରଇଁ ଉପରେ ସେଥିରେ ବାଘ ତିଆରି କରିଥିଲି ସେ ବାଘ ଏତେ ସୁନ୍ଦର ଥିଲା ଯେ ଓ ମୋତେ ସେହିଦିନ ଠାରୁ ଡ୍ରଇଁରେ ଚିତ୍ରକଳା କରିବାକୁ ବହୁତ ଭଲ ଲାଗିଥିଲା ମୁଁ ସେହିଦିନ ଉତ୍ତମ ଚିତ୍ରକଳା ଭାବେ ନିଜକୁ ଭାବିଥିଲି ସେ ବାଘ ଏତେ ସୁନ୍ଦର ଥିଲା ଯେ ମୁଁ ଚିତ୍ରକଳାରେ ପ୍ରଥମ ସ୍ଥାନ ଅଧିକାର କରିଥିଲି ପ୍ରଥମ ସ୍ଥାନ ଅଧିକାର କରିବା ପରେ ସାର୍ ମାନେ ମୋତେ ବହୁତ ପ୍ରକାରର ପ୍ରାଇଜ୍ ଦେଇଥିଲେ ମୋ ବାପା ମା ବହୁତ ଖୁସି ହୋଇଥିଲେ ମୋତେ ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା ଏବଂ ମୁଁ ବାଘ ଦେହରେ ହଳଦିଆ ଏବଂ କଳା ରଙ୍ଗ ଆଖିରେ ସପଟା ମଞ୍ଜି ଦେଇଥିଲି